ଆମ ଗ୍ରାମାଞ୍ଚଳରେ ସ୍ଥାନୀୟ କୃଷି ଶିଳ୍ପକୁ ସମର୍ଥନ କରିବା ପାଇଁ ସ୍ଥାପିତ ହୋଇଥିବା ବ୍ୟବସାୟ ବିଷୟରେ ମୁଁ କିଛି କହିବାକୁ ଚାହୁଁଛି କୃଷି ଯୋଗାଣ ଷ୍ଟୋର୍ ଯେଉଁଟାକି ଶୀତ ଆମର ସାଧାରଣତଃ ଚାଷଟି ବର୍ଷା ମାସରେ ଧାନ ଚାଷଟି ହୋଇଥାଏ ଏହି ସମୟରେ ଲୋକମାନେ ତଳି ପକାଇ ତଳି ରୁଆ କାମ ସାରିଦେଇ ଧାନ ଯେତେବେଳେ ଆୟ କରନ୍ତି ସେହି ସମୟରେ ସେହିମାନେ ଖାଇବା ପାଇଁ ନିଜ ଭରଣପୋଷଣ ପାଇଁ କିଛି ରଖିଦେଇ ବଳକା ଅଂଶ ମଣ୍ଡିରେ ନେଇ ବିକ୍ରୟ କରନ୍ତି ତା' ବ୍ୟତୀତ ପଶୁ ସମ୍ପଦ କହିଲେ ସାଧାରଣତଃ ଆମେ ଘରେ ପଶୁମାନଙ୍କୁ ପାଳନ କରିଥାଉ ଯେଉଁଟାକି ଗାଈ ଗୋରୁ ଛେଳି ମେଣ୍ଢା କପୋତ କୁକୁଡ଼ା ଇତ୍ୟାଦି